ମୁଁ ବହୁତସାରା ତ ଫୋଟୋ ଉଠେଇଛି ତା ଭିତରୁ ମୋର ପ୍ରିୟ ଫୋଟୋ ହେଉଛି ଗୋଟେ ଶୁଆର ଫୋଟୋ ସେଇ ଶୁଆଟାର ଫୋଟୋ ଉଠେଇବାପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା ସେଇ ଶୁଆଟା ବସିକି ମୁଁ ଥରେ ଯାଉଥିଲି ଆମ ବାଡ଼ି ପଛପଟ ଗୋଟେ ଗଛରେ ଶୁଆଟା ବସିକି ବୋବୋଉଥିଲା ବୋବୋଉଥିଲା ମାନେ ବସିଥିଲା ତା'ର ଅନ୍ୟ ଶୁଆମାନଙ୍କ ସହିତ କିଚିରି ମିଚିରି ହେଉଥିଲା ଆଉ ଆଉ ସେଇ ଫୋଟୋଟା ଉଠେଇଲା ବେଳେ ବହୁତ କଷ୍ଟରେ ମୋତେ ସେ କଡ଼କୁ ଯାଇକି ପୁରା ପାଖରୁ ତା'ର ଭିୟୁ ନେବାକୁ ପଡ଼ିଥିଲା ଆଉ ସେଇ ଫୋଟୋଟି ବହୁତ ସୁନ୍ଦର ହେଇଥିଲା ଆଉ ସେଇଟା ଉଠେଇବାର ଯୋଉ କଷ୍ଟ କରିକି ଯାଇଥିଲି ସେଇ ଗଛରେ ଚଢ଼ିଥିଲି ଦୁଇ'ଟା ସାଙ୍ଗ ମୋର ଥିଲେ ଆମେ ମିଶିକି ଫୋଟୋ ଉଠେଇଥିଲୁ ସିଏ ଜିନିଷଟା ଏବେ ବି ମନେ ପଡ଼ିଲେ ଭାରି ଖୁସିଲାଗେ